ଆମ ଅଞ୍ଚଳରେ ବିଶେଷ ଭାବରେ ବିଭିନ୍ନ ପ୍ରକାରର ଜନଜାତି ବାସ କରୁଛନ୍ତି ସେଥି ମଧ୍ୟରୁ ସାନ୍ତାଳ ଭୂମିଜ ଆଉ କୁଡ଼ୁମି ସେମିତି ଆହୁରି କିଛି ଜନଜାତି ଅଛନ୍ତି ସାନ୍ତାଳ ମାନଙ୍କର ଗୀତ ଆଉ ନାଚ ବହୁତ ସୁନ୍ଦର ହୋଇଥାଏ କାହିଁକିନା ସେମାନେ ହାତ ଧରା ଧରି ହୋଇ ବହୁତ ସୁନ୍ଦର ଭାବରେ ନାଚନ୍ତି ଏବଂ ତାଙ୍କର ଯେଉଁ ବାଦ୍ୟ ଜିନିଷର ସାମଗ୍ରୀ ଗୁଡ଼ିକ ଅଛି ସେଗୁଡ଼ିକ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ଏବଂ ସେଗୁଡ଼ିକ ଶୁଣିବାକୁ ବି ମଧ୍ୟ ବହୁତ ଭଲ ଲାଗିଥାଏ ଆଉ ବାଦ୍ୟ ଗୁଡ଼ିକୁ ବାଜିବା ମାତ୍ରେ ମାନେ ବହୁତ ଭଲ ଲାଗେ ବହୁତ ସୁନ୍ଦର ଲାଗେ ଏବଂ ମାନେ ବାଦ୍ୟ ଶୁଣିବା ମାତ୍ରେ ଆମର ଦେହ ମଧ୍ୟ ହଲି ଉଠେ ଆଉ ଭୂମିଜ ମାନେ ମଧ୍ୟ ମାନଙ୍କର ମଧ୍ୟ ସେହିପରି ଭାବରେ ହିଁ ବହୁତ ନାଚଗୀତ ବହୁତ ସୁନ୍ଦର ହୋଇଥାଏ ଏବଂ ସେମାନେ ବି ବହୁତ ନାଚ ଗୀତକୁ ବହୁତ ସୁନ୍ଦର ଭାବରେ ପ୍ରଦର୍ଶନ କରିଥାନ୍ତି ଆଉ ବହୁତ ସେମାନଙ୍କ ନାଚ ଗୀତ ଦେଖିବାକୁ ବି ବହୁତ ଭଲ ଲାଗେ ସେମାନେ ବି ପ୍ରାୟ ସାନ୍ତାଳ ମାନଙ୍କ ଭଳି ହିଁ ହାତ ଧରା ଧରି ହୋଇ ଗୀତକୁ ନାଚକୁ ପ୍ରଦର୍ଶନ କରିଥାନ୍ତି ଆଉ ବହୁତ ସୁନ୍ଦର ଭାବରେ ପ୍ରଦର୍ଶନ କରନ୍ତି ସେମିତି ହିଁ ହିଁ ଆମ ଅଞ୍ଚଳରେ ଅନେକ ଲୋକ ଗୀତ ଅଛି ଆଉ ସେମିତି ବହୁତ ଭଲ ଭଲ ପ୍ରଦର୍ଶନ ମଧ୍ୟ ଅଛି